ଆମ ଯାଜପୁର ଜିଲ୍ଲାରେ ସ୍ଥାନୀୟ ବିକଳ୍ପ ପରିବହନ ହେଲା ସାଧାରଣତଃ ଲୋକମାନେ ଦୈନଦିନ ଯାତ୍ରା କରିବା ସମୟରେ ଲୋକମାନେ ନିଜର ସାଇକେଲ ଏବଂ ମଟରସାଇକେଲ ଏବଂ ଅଟୋ ରିକ୍ସା ମାଧ୍ୟମରେ ପାଖା ପାଖି ବଜାର ଯିବା ଆସିବା କରିଥା'ନ୍ତି ଯାହା ଛଡ଼ା ଦୂରଦୂରାନ୍ତର ପରିବହନ ପାଇଁ ବସ୍ ଏବଂ ଟ୍ରେନ ଏବଂ କାରର ସୁବିଧା ଅଛି ଗମନାଗମନ ପାଇଁ ଅଧିକାଂଶ ଲୋକ ଟ୍ରେନ ବା ବସକୁ ନିର୍ଭର କରିଥାନ୍ତି କିନ୍ତୁ ଦୈନଦିନ ଜୀବନରେ ଅଧିକାଂଶ ଲୋକ ନିଜର ମୋଟରସାଇକେଲ କିମ୍ବା ସ୍କୁଟି ଏବଂ ଘରୋଇ କାରରେ ଏବଂ ସାଇକେଲରେ ଯିବା ଆସିବା କରିଥା'ନ୍ତି ଏହିପରି ଭାବରେ ଯାଜପୁର ଜିଲ୍ଲାରେ ପରିବହନର ବ୍ୟବସ୍ଥା ରହିଅଛି